ହଁ ଅମାର ପଶୁ ମାନଙ୍କର ଯତ୍ନ ଆମେ ନେଉ ଆମର ବହୁତ ଗୁଡ଼ିଏ ଆମର ଆମ ଘରେ ଆମର ପଶୁପାଳନ କରୁ ବୋଲି ଆମର ଘର ଲୋକ ସମସ୍ତେ ମିଶି ସେମାନଙ୍କର ଯତ୍ନ ନେଉ ଆଉ ପଶୁ ଗୁଡ଼ିଙ୍କୁ ତାଙ୍କର ରହିବା ପାଇଁ ଯେମିତି ଗାଈଙ୍କ ପାଇଁ ସେମିତି ତ ସମସ୍ତଙ୍କୁ ଏକାଠି ତ ରଖି ହେବନି ନା ସେଥିପାଇଁ ପ ଗାଈଙ୍କ ପାଇଁ ଆମର ଗୋଟିଏ ଅଲଗା ରୁମ୍ ହୋଇଛି ଛେଳିଙ୍କ ପାଇଁ ଅଲଗା ହୋଇଛି କୁକୁଡ଼ାଙ୍କ ପାଇଁ ଅଲଗା ହୋଇଛି ଆମର ଆଉ ଏହି ସବୁ ଏତିକି ଖାଲି ଗାଈ କୁକୁଡ଼ା ଆଉ ଛେଳି ରଖିଛୁ ଆଉ ଅନ୍ୟ କିଛି ରଖିନୁ ସେଥିପାଇଁ ତାଙ୍କ ପାଇଁ ଅଲଗା ଅଲଗା ରୁମ୍ ହୋଇଛି ତାଙ୍କୁ ତାଙ୍କର ଆମେ କେମିତି ତାଙ୍କର ରହିବା ପାଇଁ ତାଙ୍କ ପରିଷ୍କାର ପରିଛନ୍ନ ଆମେ ତାଙ୍କ ରୁମ୍ ସବୁବେଳେ ତାଙ୍କ ସଫା କରୁ କାରଣ ଅଳିଆ ଯେତେ ଯେତେ ଅପରିଷ୍କାର ହେବ ତାଙ୍କ ଦେହ ସେତେ ଖରାପ ହେବ ସେଥିପାଇଁ ଆମେ ତାଙ୍କ ତାଙ୍କ ଘରକୁ ମାନେ ସବୁବେଳେ ପରିଷ୍କାର ରଖୁ ତାଙ୍କ ଠେଇ ମାଛି ମଶା ପଶିବେନି ବୋଲି ତାଙ୍କ ପାଇଁ ମାନେ ଫ୍ୟାନ୍ର ବି ସୁବିଧା ଅଛି ଲାଇଟ୍ର ବି ସୁବିଧା ଅଛି ସବୁବେଳେ ତାଙ୍କର ମାନେ ମଳ ମୂତ୍ର ବି ଆମେ ସବୁ ପରିଷ୍କାର ସାଙ୍ଗେ ସାଙ୍ଗେ ସେ ସବୁକୁ ସଫା କରିକି ରଖୁ ତାଙ୍କ ଦେହରେ ଟିକେ ମାନେ କୋତରା ମାନେ ଟିକେ ତାଙ୍କୁ ଟିକେ ଅପରିଷ୍କାର ତାଙ୍କ ଦେହ ହୋଇଯିବ ତାଙ୍କୁ ବି ଗାଧୁଆପାଧୁଆ ବି ତାଙ୍କର ଭଲ ସେ ପୁରା ଏଇ କରୁ ପ୍ରତି ମାସରେ ଥରେ ତାଙ୍କର ଡ଼ ପଶୁ ଡ଼କ୍ଟର୍ଙ୍କୁ ଡ଼ାକି ତାଙ୍କର ଚିକିତ୍ସା କରାଉ ଏମିତି ସବୁ ତାଙ୍କର ଆମର ଯତ୍ନ ଭଲରେ ଭାବରେ ନେଉ